ମୁଁ ଏବେ ଯେଉଁଠି କାମ କରୁଛି ଯେଉଁ ଏସଏସଜି ମା' ମାନଙ୍କୁ ନେଇ ଯେଉଁ କାମ କରୁଛି ତ ସେଇଠି କଣ କି ମାନେ ସେ ମା'ମାନଙ୍କ ସହିତ ତ ଗୋଟିଏ ମିଶିବାକୁ ତ ମିଳୁଛି ତ ତାଙ୍କର ଦୁଃଖ କଣ ସୁଖ କଣ ସେଇ ସବୁ ବି ଜାଣିବାକୁ ମିଳୁଛି ଆହୁରି ଯେକୌଣସି କାମ ବି ଯଦି ଜଣେ କରିବେ ତ ମାନେ କରିପାରିବେନି ସେଇଟା ଯେଉଁ ଗ୍ୟାଦରିଙ୍ଗ ହୋଇକରି ଯେଉଁ କାମ କରୁଛନ୍ତି ମା'ମାନଙ୍କୁ ନେଇକି ତ ସେଇଟା ସେମାନେ ଯାହାବି କିଛି କଲେ ସେମାନେ ବି ମୋତେ ସପୋର୍ଟ କରନ୍ତି ସେଇଟା ବହୁତ ଭଲ ଲାଗେ ତାପରେ ଆମର ଯେଉଁ ଯେତିକି ବି ଆମର କ୍ୟାସ ରେକର୍ଡ଼ ତ ଏଇଥିରୁ ହିଁ ଆମେ ସବୁ କିଛି ଶିଖିଛୁ ମୂଳ ହେଲା ଆମର ଏସଏସଜି ଏସଏସଜି ରୁ ହିଁ ଆମେ ପ ମାନେ କ୍ୟାସ ରେକର୍ଡ଼ ଯାହା ବି କିଛି ମେଣ୍ଟନ୍ସ ଅଛି ସେଇଥିରୁ ହିଁ ଶିଖିକି ଏବେ ଯିବିଏଲଏଫ ରେ ସବୁକିଛି ଆମେ ସିଖି ପାରିଲୁ ଜାଣି ପାରିଲୁ ସେଇଟା ହିଁ ମୋର ଗୋଟେ ପ୍ଲସ୍ ପଏଣ୍ଟ ନେକ୍ସଟ୍ ଯଦି ମୁଁ କୌଣସି ଗଭର୍ଣ୍ଣମେଣ୍ଟ ଜବ କରେ ତ ସେଇଟା ହିଁ ମୋର ଗୋଟେ ପ୍ଲସ୍ ପଏଣ୍ଟ ରହିବ ଯେ ମାନେ ମୁଁ ସେଇ କ୍ୟାସ୍ ରେକର୍ଡ଼ ଯେତିକି ସବୁ ଆମର ଯେଉଁ ମେଣ୍ଟେନ୍ସ ହେଉଛି ତ ସେଇଟା ଗୋଟିଏ ମୋର ପ୍ଲସ୍ ପଏଣ୍ଟ ରହିବ ନେକ୍ସଟ ଯଦି ମୁଁ ଗଭର୍ଣ୍ଣମେଣ୍ଟ ଜବ କିଛି ପାଏ ତ ସେଇ ତାକୁ ନେଇକି ହିଁ ମୁଁ ଆଗକୁ କାମ କରିପାରିବି